ବିବାହ ବିବାହ ଏପରି ଏକ କାର୍ଯ୍ୟକ୍ରମ ଯେଉଁଥିରେ ନୃତ୍ୟ ସମ୍ପ୍ରଦାୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କାରଣ ଆମ ଲାଇଫ୍ରେ ଥରେ ମାତ୍ର ବିବାହ ହୁଏ ତ ସମସ୍ତେ ବହୁତ ଖୁସିର ସହିତ ଉତ୍ସବଟି ପାଳନ କରିଥାଉ ଏହି ବିବାହରେ ସମସ୍ତଙ୍କର ମନ ବହୁତ ଆନନ୍ଦିତ ଥାଏ ସମସ୍ତେ ବହୁତ ଖୁସି ହୁଅନ୍ତି ସେଇଥିପାଇଁ ବହୁତ ଭଲ କରିକି ଏଇ ବିବାହ ଉତ୍ସବଟି ପାଲନ କରାଯାଏ ଯେଉଁଥିରେ କି ନୃତ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବିନା ବଜେଇକି ତାପରେ ମାଇକ୍ ଲଗେଇକି ଗୀତ ଲଗେଇକି ସମସ୍ତେ ଡ଼୍ୟାନ୍ସ କରିକି ଯାଆନ୍ତି ଡ଼୍ୟାନ୍ସ କରିକି ଏହି ବିବାହ ଉପକ୍ରମଟି କରନ୍ତି